ହଁ ଆମ ଖୋର୍ଦ୍ଧା ଜିଲ୍ଲାର ଚିଲିକା ହ୍ରଦ ତ ହେଉଛି ସବୁଠାରୁ ଗୋଟିଏ ପକ୍ଷୀ ଅଭୟାରଣ୍ୟ ବଡ଼ ପକ୍ଷୀ ଅଭୟାରଣ୍ୟ ଯେତେବେଳେ ମୁଁ ଯାଇଥିଲି ଗୋଟିଏ ଶୀତଦିନେ ଦେଖିବାପାଇଁ ଚିଲିକା ବୁଲିବାପାଇଁ ବିଭିନ୍ନ ପ୍ରକାରର ପକ୍ଷୀ ସୁଦୂରରୁ ଆସିଥାନ୍ତି ସେଇଠି ବାସ କରିବାପାଇଁ ଶୀତଦିନେ ସେ ଯେଉଁ ପକ୍ଷୀମାନଙ୍କର କୋଳାହଳ ଶବ୍ଦ ଆଉ ଚାରିଆଡ଼େ ବୁଲିବାର ଚିଁ ଚାଁ ଶବ୍ଦ କରିକି ମୋ' ମନକୁ ଭାରି ମୁଗ୍ଧ କରିଥିଲା ମୁଁ ଯେତେବେଳେ ଡଙ୍ଗାରେ ବସିକରି ଚିଲିକା ମଝିରେ ପହଞ୍ଚିଛି କାଳିଜାଇଙ୍କୁ ଦର୍ଶନ କରିବା ପାଇଁକି ଯାଉଛି ସେତିକିବେଳେ ଗୋଟେ କେତେଗୁଡ଼ିଏ ଆସିକରି ଗେଣ୍ଡାଳିଆ ପକ୍ଷୀ ଯେଉଁ ସେ ଚିଲିକା ମଝିରେ ଝାମ୍ପ ଦିଅନ୍ତି ସେଇଟା ହେଉଛି ମୋ' ଜୀବନର ବଡ଼ ସ୍ମରଣୀୟ କାହାଣୀ ହୋଇ ମୋ' ମନରେ ରହିଯାଇଛି